ଯାଜପୁର ଜିଲ୍ଲାରେ ରୋଜଗାର ଓ ଜୀବିକା ମୁଖ୍ୟ ଉତ୍ସ ଗୁଡ଼ିକ ଅଛି ଯେମିତି କୃଷି ଶିଳ୍ପ ସେବା ସ୍ଵରୋଜଗାର ଅଛି କିଛି ଲୋକ କୃଷି କରିବାକୁ ଭଲ ପାଆନ୍ତି ଏହାର କାରଣ ଯିଏ ଗ୍ରାମ ଲୋକମାନେ ନିଜର ଅସୁବିଧା ମେଣ୍ଟେଇବା ପାଇଁ ସେ କୃଷି କରିଥାନ୍ତି ଓ କୃଷି କରିକି ତାଙ୍କର ଜୀବିକା ମଧ୍ୟ ସିଏ ପୋଷିଥାନ୍ତି ଆଉ ମଧ୍ୟ କିଛି ଲୋକ ଅଛନ୍ତି ଯେମିତି ଶିଳ୍ପ କରିବାକୁ ପସନ୍ଦ କରନ୍ତି ଯେମିତି ଆମ ଆଖ ପାଖରେ ଅଛି ଫଲକ୍ରମ ଜିନ୍ଦଲ ଟାଟା ଏମିତି ମଧ୍ୟ କେତେ ଶିଳ୍ପ କାରଖାନା ଅଛି ଆଉ ମଧ୍ୟ ସେବା ସେବା ବି ଆମ ଯାଜପୁରରେ ଅଛି ଯେମିତି ମେଡ଼ିକାଲ ଏମିତି ଅଛି ସ୍ୱର ସ୍ଵରୋଜଗାର ମଧ୍ୟ ଅଛି ଲୋକମାନେ ସରକାରୀ ଚାକିରି କିମ୍ବା ଘରୋଇ ଚାକିରିକୁ ପସନ୍ଦ କରନ୍ତି ଆଉ ଏଠି ଯାଜପୁରରେ ବେକାରି ସମସ୍ୟା ମଧ୍ୟ ଅଛି ଏଠି ବେକାରି ସମସ୍ୟା ଏତେ ସହଜରେ ପୂରଣ ହୋଇପାରେ ନାହିଁ ଏ ପରାମର୍ଶ କୃଷି ଜଙ୍ଗଲ ବିଭାଗ ଖଣି ମଧ୍ୟ ଅଛି